ମୁଇଁ ଗୁଟେ ଜଣକର୍ ଜାଗା ଜଗୁଆଳ ଭିତରେ ତାମାନେ ଛିନା ଜାଗା ଟିକେ ଥିଲି ମୁଁ ବାଟ୍ ସୁତରେଇ ନାଇଁ ପାରୁଥିଲି ବଲେ ସେନ ଗାଡ଼ି ବାଲାଟେ ଡ୍ରାଇଭର୍ ଟେ ଆଏଲା ଆର୍ ମୋତେ ପଚାରଲା କେନରୋ କାହିଁ ଆଇଥିଲ ଇନିକେ ବୋଲିକରି ବଇଲେ ମୁଇଁ ବଇଲି ତୁରାର ଲୋଗ୍ ଆଏଁ ମୋତେ ଟିକେ ତୁରା ପୁହଞ୍ଚେଇଦେଲେ ଭଲ୍ ହେବା ବୋଲି କହିଲି ବୋଲେ ସେ ମୋତେ ଧରଲେ ଆନଲେ ଆଉ ମୋର୍ ଘରେ ଛାଡ଼ିଦେଲେ ମୁଇଁ ତାହାକୁଁ ଧନ୍ୟବାଦ ବୋଲି ବହୁତ୍ କିଛି ପ୍ରଶଂସା ପ୍ରଶନ୍ କରି କହିଲି